ଧାନ ଆମର ମାନେ ଫସଲ ସରିବା ପରେ ଆମର ଏଇଠି ମଣ୍ଡି ଅଛି ବେତନଟିରେ ଅଛି ବେତନଟିରେ ଆଉ ଗୋଟେ ଅଛି ବୈଶିଙ୍ଗାରେ ଆଉ ଗୋଟେ ପାଖ ଅଛି ଏଇଠି ନଳପୁର ନଳପୁରରୁ ଚାଲିଗଲା ଆଉ ଗୋଟେ ଅଛି ଜୁପୁରା ଗାଁ ମଫସଲରେ ବି କିଣୁଛନ୍ତି ଗାଁ ମଫସଲରେ ଦେଲେ ଆମର ବହୁତ କ୍ଷତି ହେଉଛି ଏତେ ପରିଶ୍ରମ କରିକି ଆମେ ଚାଷ କରିକି ସେମାନଙ୍କୁ କମ୍ ମୂଲ୍ୟରେ ଦେଲେ ଆମର ପଡ଼ତା ଲାଗୁନି ସେଥିପାଇଁ ଆମେ ବ୍ଲକରେ କାର୍ଡ଼ କରିଛୁ ବାସରେ ସେଇଠୁ ଯେତିକି ଆସିବ ସେଇ ଅନୁସାରେ ଆମେ ଦିଆଯାଏ ଦିଆ ଆମର ବର୍ତ୍ତମାନ ଏଇ ଆଖପାଖରେ ଗାଁ ମାନେ କିଣୁଛନ୍ତି ପନ୍ଦରଶହ ପନ୍ଦରଶହରେ ଆମର ଏତେ ପରିଶ୍ରମ କରିକି ପୋଷୋଉନି ଲାଭ ହେଉନି ସେଥିପାଇଁ ଆମର ଆମ ଧରିବାରେ ମଣ୍ଡିରେ ଦେଲେ କିଛି ଆମର ଲାଭ ହେଲେ ଆମର ଘର ସୁବିଧା ଅସୁବିଧା ସବୁରେ ସମ୍ଭାବନାରେ ସବୁରେ ସମ୍ମୁଖୀନ ହେଇପାରିନଥିବାରୁ ସେଥିପାଇଁ ଆମେ ମଣ୍ଡିକୁ ନେଇଯାଉଛେ ମଣ୍ଡିରୁ ଦେଲେ ଏକାବେଳେକେ ବ୍ୟାଙ୍କ ପାସବୁକ୍ କୁ ଟ୍ରାଞ୍ଜାକ୍ସନ ହେଉଛ ଆଠ ଦଶ ଦିନ ଲାଗିଯାଉଛି ଆଠ ଦଶ ଦିନ ପରେ ବ୍ୟାଙ୍କରେ ଆମର ଯାଇକି ଅପ୍ ଟୁ ଡେଟ୍ କଲେ ଜଣାପଡ଼ୁଛି ଏତକି ପଇସା ନା ଏତକି ଟଙ୍କା ହେଲା ଆଉ କୋଡ଼ିଏ କୁଇଣ୍ଟାଲ୍ କି ପଇଁତିରିଶ କୁଇଣ୍ଟାଲ୍ ଧାନରେ ଏତିକିର ଆମର ଚାଷ କରି ଏତିକି ଖର୍ଚ୍ଚ ହେଇଛି ଖର୍ଚ୍ଚ ପରେ ଏତିକି ଆମର ଲାଭ ହେଲା ସେଥିରେ ଆମେ ଜାଣିପାରୁଛେ ମଣ୍ଡିରେ ଆମର ଦେଲେ ବହୁତ ସୁବିଧା କିମ୍ବା ଲାଭ ପାଇପାରୁଛେ ଗାଁ ଗହଳିର ଦେଲେ ଆମର ବର୍ତ୍ତମାନ ଆମର ବହୁତ କ୍ଷତି କ୍ଷତି ହେବ ସେଥିପାଇଁ ଆମେ ଗାଁ ଗହଳିରେ ନ ଦେଇକି ମଣ୍ଡିରେ ଦିଆଯାଉଛି ସେଥିପାଇଁ ଆମର ସମସ୍ତେ ଗାଁ ଆଖପାଖରେ ନଦେଇକି ବେପାରିକି ନଦେଇକି ମଣ୍ଡିରେ ସମସ୍ତେ ଦିଆହଉଛି